ମୁଇଁ ବହୁତ ଚଳଚିତ୍ର ଦେଖ୍ସି ଆର୍ ଯେନ୍ ହିରୋମାନେ ବାହାରସନ୍ ସେମାନଙ୍କୁ ମୋତେ ବହୁତ ଭଲ୍ ଲାଗ୍ସି ମୁଇଁ ଇଚ୍ଛା କର୍ସି ଯେ ସେମାନଙ୍କୁ ଭେଟ୍ବାର୍ ଲାଗି ଯଦି ମୋତେ କେନ୍ ହିରୋ କେ ଭେଟ୍ବାର୍ ସୁଯୋଗ୍ ମିଲ୍ବା ତେବେ ମୁଇଁ ବାବୁସାନ୍କେ ଭେଟ୍ବାକେ ଚାହଁସି ସେମାନଙ୍କୁ ଭେଟ୍ଲେ ମୁଇଁ ପଚାରିମି ଯେ ତୁମର୍ ନୂଆ ଫିଲିମ୍ କେବେ ଆଇବା କାରଣ୍ ମୋତେ ନୂଆ ଫିଲିମ୍ ଦେଖ୍ବାର୍ ଲାଗି ବହୁତ୍ ପସନ୍ଦ୍ ଲାଗ୍ସି